ଆଜିକା ଡେଟ୍ରେ ଶିକ୍ଷା ହଉଛେ ଗୁଟେ ବହୁତ୍ ମହତ୍ତ୍ୱପୁର୍ଣ୍ଣ ବିଷୟ ସମସ୍ତେ ପାଠ ପଢ଼ିବା କଥା ନିହାତି ଭାବରେ ତୋ ସମସ୍ତେ ଫାଇବ୍ କ୍ଲାସ୍ ଯାଏଁ ସମସ୍ତେ ପଢ଼ିବା କଥା ହେଲେ ଶିକ୍ଷାର କଥା ଯେତେବେଳେ ଆସିଯାଏ ସବୁ କ୍ଷେତ୍ରରେ ବ୍ୟବହାର ହେଉଛି ନିଜ ଯେମିତିକି ସର୍ଭେଗୁଡ଼ାକ ହେଲା ଇଲେକ୍ସନ୍ ହେଲା ନିଜର ଗୁଟେ ଦସ୍ତଖତ ବି ନିଜେ କରି ପାରୁଥିବାର ଅଛି ତ ଆଜିକା ଡେଟ୍ରେ ସମସ୍ତେ ପଢ଼ିବା କଥା ଆଉ ସମସ୍ତେ ପଢ଼ୁଛନ୍ତି ବି ଆମ ଗାଁରେ ହେଲା ବିଭିନ୍ନପ୍ରକାର ଛୋଟ ବଡ଼ ଶିଶୁ ମନ୍ଦିର ରହିଲା ଇଂଲିଶ୍ ମିଡ଼ିଅମ୍ ସ୍କୁଲ୍ ରହିଲା ନର୍ସରି ସ୍କୁଲ୍ଗୁଡ଼ାକ ରହିଛି ସରକାରୀ ସ୍କୁଲ୍ଗୁଡ଼ାକ ସ୍କୁଲ୍ କଲେଜ୍ ଆଜିକା ଡେଟ୍ରେ ସବୁ ଜାଗାରେ ହେଉଛି ତୋ ନିହାତି ଭାବରେ ଆମକୁ ପିଲା ଛୁଆମାନଙ୍କୁ ହେଲା କି ଘରେ ଛୋଟ ଭାଇ ଭଉଣୀ ଯିଏ ବି ହେଲା ତ ସମସ୍ତଙ୍କୁ ଆମେ ପାଠ ପଢ଼େଇବା କଥା ସ୍କୁଲ୍ ତ ନିହାତି ଭାବରେ ସମସ୍ତଙ୍କୁ ପଠେଇବା କଥା ଶିକ୍ଷା ଗୁଟେ ନିହାତି ଭାବରେ ଜରୁରୀ ଅତି ଆବଶ୍ୟକ ବିଷୟଟେ ଶିକ୍ଷା ହିଁ ଜୀବନ ବୋଲି ଭାବି ନେବା କଥା ଆଉ ସମସ୍ତଙ୍କୁ ସ୍କୁଲ୍ କଲେଜ୍ ବା ବିଦ୍ୟାଳୟ ଯାହା କହୁଛୁ ଆମେ ସେଠୁକୁ ପଠେଇବା କଥା ଶିକ୍ଷା ଗୋଟେ ଗୁରୁତ୍ତ୍ୱପୁର୍ଣ୍ଣ ବିଷୟ ଅଟେ ଆଉ ସମସ୍ତଙ୍କୁ ଆମେ ଏ ବିଷୟରେ ଜଣେଇବା କଥା କି ଶିକ୍ଷାଟା ନିହାତି ଭାବରେ ଆବଶ୍ୟକ